ହ୍ୟାଲୋ ମୁଁ ଓଲା ସର୍ଭିସ କି ଫୋନ କରିକି କହୁଛି ଆପଣଙ୍କର ସୁଦ୍ଧାକର ନାମର ଜଣେ ଡ୍ରାଇଭର ଅଛି ସେ ଡ୍ରାଇଭର ମୋ ପାଖରେ କେମିତି କ'ଣ ଡ୍ରାଇଭରର କାମ କରୁଛନ୍ତି ମୋ ପାଖରେ ପହଁଞ୍ଚିବାକୁ କେତେ ସମୟ ଲାଗିବ ତାଙ୍କୁ ମୁଁ ଏହି ନୟାଗଡ଼ ଭିତରେ ଟିକେ ବୁଲା ବୁଲି କରିବା ପାଇଁ ଚାହୁଁଛି